ହଁ କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କ ସହିତ ସୁଭାବନା ସୁବନ୍ଧୁ ଭାବନା ରଖି ଚଳିବାକୁ ପଡ଼ିଥାଏ ନିଜକୁ ସେମାନଙ୍କ ସହିତ ଖାପଖୁଆଇ ସବୁପ୍ରକାର ପରିସ୍ଥିତିରେ ସହମତି କରି ସେମାନଙ୍କ ସହିତ ନିଜକୁ ସାମିଲ କରି ଚଳିବାକୁ ପଡ଼ିଥାଏ ଯେମିତିକି କୌଣସି ଅଫିସରେ କାର୍ଯ୍ୟ କରିବାକୁ ହେଲେ ଉପରିସ୍ତ କର୍ମଚାରୀଠାରୁ ବା ଉପରିସ୍ତ ଅଫିସରଙ୍କଠାରୁ ନେଇ ପୁରା ନିମ୍ନାସ୍ତର କର୍ମଚାରୀ ବା ଚପରାସି ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ସୁବନ୍ଧୁତା ସ୍ଥାପନକରି ଚଳିବାକୁ ପଡ଼ିଥାଏ କାରଣ ସମସ୍ତଙ୍କ ସହିତ ବନ୍ଧୁତା ସ୍ଥାପନ କରି ଚଳିଲେ ରହିଲେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବା କୌଣସି ପରିସ୍ଥିତିରେ ବି ବିପାଦ ବିବାଦ ଉପୁଜିବାର ସମ୍ଭାବନା ନାହିଁ ତେଣୁ କାର୍ଯ୍ୟକ୍ଷେତ୍ରରେ ସୁଚାରୁ ରୂପେ ବା ଶୃଙ୍ଖଳିତଭାବରେ ଏ କାର୍ଯ୍ୟ କରିବାକୁ ହେଲେ ସମସ୍ତଙ୍କ ସହିତ ସମାନ ଭାବରେ ଏ ସୁବନ୍ଧୁତା ସ୍ଥାପନ କରି ଚଳିବାକୁ ପଡ଼ିଥାଏ ସେମାନେ ଯେମିତି ବ୍ୟବହାର କରନ୍ତୁନା କାହିଁକି ସେମାନଙ୍କ ସହିତ ଆମ୍ଭେ ଭଲ ବ୍ୟବହାର ବନ୍ଧୁତା ସ୍ଥାପନ କରି ଚଳିବାକୁ ପଡ଼ିଥାଏ କାହିଁକିନା ନିଜକୁ ସୁରକ୍ଷିତ ବା ନିଜ ଚାକିରୀକୁ ସୁରକ୍ଷା ଦେବା ପାଇଁ ଆମ୍ଭକୁ ଆମକୁ ସମସ୍ତଙ୍କ ସହିତ ବନ୍ଧୁତା ଭାବରେ ଚଳିବାକୁ ପଡ଼ିଥାଏ ଏହା କରିବା ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ବିପାଦ ବିବାଦ କିମ୍ବା କଠିନ ପରିସ୍ଥିତି ଆଉ ଉପୁଜିନଥାଏ